ଆମ ଯାଜପୁର ଜିଲ୍ଲାରେ ସାଧାରଣ ଲୋକମାନଙ୍କର ବୃତ୍ତି ହେଉଛି ବିଭିନ୍ନପ୍ରକାରର ବ୍ୟବସାୟ ଏବଂ କୃଷିକାର୍ଯ୍ୟ କରିଥାନ୍ତି ତା ଛଡ଼ା ଶିଳ୍ପ କାରଖାନାରେ ଯୋଗଦାନ ମଧ୍ୟ କରିଥାନ୍ତି ଆଉ କିଛି ଲୋକ ସରକାର ଚାକିରି ମଧ୍ୟ କରିଥାନ୍ତି ଅଧିକାଂଶ ଯୁବକ ଯୁବତୀ ପାଠପଢ଼ା ସାରି ବିଭିନ୍ନପ୍ରକାରର ଶିଳ୍ପ କାରଖାନାମାନଙ୍କରେ ଯୋଗଦାନ କରିବାକୁ ଚେଷ୍ଟାକରନ୍ତି ଯାଜପୁର ଜିଲ୍ଲାର ଅର୍ଥନୈତିକକ୍ଷେତ୍ର ଖୁବ୍ ଉନ୍ନତିମାନ ହୋଇଥାଏ ଏଠାରେ ବିଭିନ୍ନପ୍ରକାରର ଶିଳ୍ପ କାରଖାନା ପ୍ରତିଷ୍ଠିତ ହୋଇଛି ଏବଂ ଏଥିରେ ବାହାର ରାଜ୍ୟର ଲୋକମାନେ ମଧ୍ୟ ଚାକିରି କରିଛନ୍ତି